ହଁ ହ୍ୟାଲୋ ହଁ କହୁଛି କହୁଛି ମାଛ ଚିକେନ ମଟନ ଅଣ୍ଡା ଅଛି ଆଉ କେତେ ତାରିଖ ନେବେ ଆପଣ ଚିକେନ ଅଛି ଦୁଇ ଶହ କୋଡ଼ିଏ ଟଙ୍କା କିଲୋ ଦେଖନ୍ତୁ ଦୁନିଆଁରେ ଚାଲିଛି ଆଉ କମ କରି ହେବ ନାହିଁ ଆପଣ ଆପଣ କ୍ଵିଣ୍ଟାଲଟେ ନେବେ ସେଇଥିପାଇଁ ଠିକ୍ ରେଟ୍ ଆପଣଙ୍କୁ କହିଲି ଦୁଇ ଶହ କୋଡ଼ିଏ ଟଙ୍କା ଆପଣ ନିଅନ୍ତୁ ମୁଁ କାଟିବି ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ନିଅନ୍ତୁ ମୁଁ କାଟିବି ବ୍ୟସ୍ତ ହୁଅନ୍ତୁ ନାହିଁ ଶହେ ନବେ ଟଙ୍କା କିଲୋ ଲାଗିବ ନା ଦେଖନ୍ତୁ ଶହେ ପଚାଶରେ କେହି ଦେବେନି ଦେଖନ୍ତୁ ଦୁଇ ଶହ କୋଡ଼ିଏରେ ମାର୍କେଟରେ ଚାଲିଛି ଆପଣଙ୍କୁ ତିରିଶ ଟଙ୍କା କାଟିବି ଶହେ ନବେରେ ମୁଁ ଦେବାକୁ ରାଜି ହେଉଛି ମାର୍କେଟରେ ଚାଲିଛି ଦୁଇ ଶହ କୋଡ଼ିଏ ଟଙ୍କା ଆଉ ସେଇଥିରୁ ଅଲଗା କେହି କାଟିକି ଦେଇ ପାରିବେନି ଦେଖନ୍ତୁ ଶହେ ପଞ୍ଚାଅଶି କିଲୋକୁ ଆପଣ ନିଅନ୍ତୁ ଆଉ ସେଇଥିରୁ କମେଇ ହେବନାହିଁ କଣ କହିଲେ ଖାଲି ଚିକେନ ନେବେ ନା ଆଉ କିଛି ନେବେ

ମାଛ ନେବେ ନାହିଁ କି ଆଉ ମଟନ ମଟନ ନେବେ ନାହିଁ ମଟନ ନିଅନ୍ତୁ ଦେଖ ଭଲ ରେଟ୍ ଲଗେଇ ଦିଆଯାଉଛି ମଟନ ଆଠ ଶହ ଟଙ୍କା କିଲୋ ପଡ଼ିବ ଖାଲି ଚିକେନ ନା ହେଉ ହେଉ ଠିକ୍ ଅଛି କେତେ ଡେଟ୍ରେ ନେବେ ଆପଣଙ୍କ ଭଉଣୀର ତାରିଖ ବାହା ହେବାର ତାରିଖ କେତେ ତାରିଖରେ ଅଛି ହେଉ ଠିକ୍ ଅଛି ଆପଣଙ୍କ ଆଡଭାନ୍ସ ଦେବା ଲାଗି କିଛି ପଠେଇ ଦେବେ ଅନଲାଇନ୍ରେ